ହାଁ ହେଲୋ କୁହନ୍ତୁ ବରା ସିଙ୍ଗଡ଼ା ଚାଟ୍ ଆଳୁଚପ ପିଆଜି ହଁ ଆଳୁଚପ ପିଆଜି ଦଶଟଙ୍କା ଆଳୁଚପ ବରା ଦଶଟଙ୍କା ସିଙ୍ଗଡ଼ା ଦଶଟଙ୍କା ଚାଟ୍ ତିରିଶ ଟଙ୍କା ପ୍ଲେଟ୍ ଆଳୁ ଆଉ ପିସ୍ ସେମିତିଆ ଦଶ ଟଙ୍କା ବରା ସିଙ୍ଗଡ଼ା ଚାଟ୍ କାହିଁକିନା ଏଠିକିଆ ଆମ ଏଠିକିଆ ଲୋକମାନେ ବାହାରକୁ କାମ କରିବାକୁ ଯାଉଛନ୍ତି ସେଠିକାର ଏଠିକାର କମ ପଇସା ବାହାରେ ଟିକେ ଅଧିକା ପଇସା ସେଇଥିପାଇଁକା ଟିକେ କମ୍ ପଇସା ହେଥିପାଇଁ ରେଟ୍ ଏତିକି ନେଖା ଆଉ ହଁ ଆଉ ଆମକୁ ପୋଶୋଉ ନେହିଁ ତ ସେଥିପାଇଁ ଟିକେ ଏତିକି ନାଖା ରେଟ୍ କରାହୋଇଛି ଆଉ ଦଶ ଟଙ୍କା ନେଖା ହଁ ହଁ ଭଲ ବିକ୍ରି ହୋଇଯାଉଛି ହଁ ହଉ ଯାଇକି ଯଦି ଅଧିକା ରେଟ୍ରେ ଆମେ ପାଇବା ତାହେଲେ ଆମେ ଯିବା ଆମକୁ ଯିବାକୁ ପଡ଼ିବ ସେଠି ଅଧିକା ରେଟ୍ରେ ବିକ୍ରି କରି ଆମେ ଆମେ ଏମିତି ତିଆରି କରିକି ସବୁ ଯୋଗାଡ଼ କରିକି ଦେବୁ ସେଇଟା ଅଧିକା ପଇସା ବି ପାଇପାରିବୁ ଆମ ପାଇଁ ସୁବିଧା ହେବ ହଁ ହଁ ଅଧିକା ପଇସା ପାଇଲେ ଆମେ ଯିବୁ ଆଉ ଅଧିକା ପଇସା ହେଲେ ହଁ ହୋଉ ଆମର ସୁବିଧା ଦେଖିକି ଆମେ ଯିବୁ ସେଇ ଅଧିକା ପଇସା ଯଦି ହେଲା ଆମେ କାହିଁକି ହେଲେ ଛାଡ଼ିକି ଯିବୁ

ହଁ ବାଇଗଣ ଏଇଟା ବରା ସିଙ୍ଗଡ଼ା ହଁ ସବୁ ସବୁ ଦଶ ଟଙ୍କା ହଉ ଆପଣ ଆଡ୍ରେସ୍ ଦିଅନ୍ତୁ ଆମେ ଯାଇକି ପହଞ୍ଚିବୁ ଆଉ ହଉ ହଉ